ଭାରତରେ ସବୁଠାରୁ ଗୁରୁତ୍ୱପୂର୍ଣ ପର୍ବ ହେଉଛି ହୋଲି ଏବଂ ଦୀପାବଳି ଏହି ଦିନ ସରକାରୀ ଓ ବେସରକାରୀ ସଂସ୍ଥାର ସବୁରେ ଛୁଟି ଘୋଷଣା କରାଯାଇଥାଏ ହୋଲି ହୋଲି ହେଉଚି ଏକ ରଙ୍ଗର ପର୍ବ ଏହି ଦିନ ଆମେ ଆମ ପରିବାରବର୍ଗ ସହ ଏବଂ ବନ୍ଧୁମାନଙ୍କ ସହ ରଙ୍ଗ ଖେଳିଥାଉ ଏବଂ ମିଠା ମଧ୍ୟ ଖାଇଥାଉ ଦ୍ୱିତୀୟରେ ଆସୁଛି ଦୀପାବଳୀ ଏହା ହେଉଛି ଏକ ଆଲୋକର ପର୍ବ ଏହି ଦିନ ରାମଚନ୍ଦ୍ର ଅଯୋଧ୍ୟାକୁ ଫେରିଥିଲେ ସେହିଦିନକୁ ମନେ ରଖିବା ପାଇଁ ଆମେ ପ୍ରତିବର୍ଷ ଦୀପାବଳୀ ପାଳନ କରୁଥାଉ ସମସ୍ତଙ୍କ ଘରେ ଘରେ ଦୀପ ଏବଂ ଆଲୋକର ଛାୟା ଘୋଟିଥାଏ ଏହି ଦିନ ମଧ୍ୟ ଆମେ ଆମ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥାଉ